ଓଡ଼ିଆ ଭାଷାରେ ଅନେକ ବୈଶିଷ୍ଟ୍ୟ ଗୁଣ ମଧ୍ୟ ଅଛି ଯାହା ଅନେକ ସମୟରେ ଅନେକ ଆକର୍ଷଣୀୟ ମନେ କରାଯାଏ ଏବଂ ବହୁତ ଭଲ ଲାଗେ ଯଥା ଓଡ଼ିଆ ଭାଷାରେ ଅନେକ ପ୍ରକାରର ରଚନା ତିଆରି କରାଯାଏ ସେହି ରଚନାକୁ ପଢ଼ିବା ଦ୍ଵାରା ଏବଂ ଶୁଣିବା ଦ୍ୱାରା ବହୁତ ଆନନ୍ଦ ଲାଗେ ଏବଂ ଖୁସି ଲାଗେ କାରଣ ତାହାର ପଢ଼ିବା ଏବଂ ଲେଖିବାର ଶୈଳୀ ଓଡ଼ିଆରେ ଲେଖା ହୋଇଥାଏ ବହୁତ ସୁନ୍ଦର ଏବଂ ଓଡ଼ିଆର ଅନେକ ପ୍ରକାରର କବିତା ମଧ୍ୟ ଶୁଣିବା ପାଇଁ ଲେଖିବା ପାଇଁ ଅନେକ ପ୍ରକାରର ବୈଶିଷ୍ଟ୍ୟ ଗୁଣ ବହୁତ ଭଲଲାଗେ କାରଣ ଓଡ଼ିଆ ଭାଷାର ଗୁଣ ଏବଂ ତାହାର ବାର୍ତ୍ତା ବହୁତ ସୁନ୍ଦର ଅଟେ ସେହିପରି ଭାବରେ ଓଡ଼ିଆ ଭାଷାରେ ଅନେକ କବିତା ଲେଖକ ଏବଂ ଅନେକ ପ୍ରକାର ଅନେକ ବ୍ୟକ୍ତି ମଧ୍ୟ ଅଛନ୍ତି ଯାହାକୁ ଓଡ଼ିଆ ଭାଷାରେ ଅନେକ ପ୍ରକାରର କବି ଭାବରେ ବା କବିତା ଭାବରେ ବର୍ଣ୍ଣନା କରିଛନ୍ତି ତାହାକୁ ଗୀତ ଭାବରେ ଏକ ଆକାର ଦେଇଛନ୍ତି ଯାହା ଦ୍ଵାରା ତା'ର ବୈଶିଷ୍ଟ୍ୟ ଗୁଣ ଶୁଣିବା ଦେଖିବା ଲେଖିବା ବହୁତ ଆନନ୍ଦମୟ ହୋଇଥାଏ ଏବଂ ଏହାକୁ ମନକୁ ଆନନ୍ଦ ଦେଇଥାଏ ଓଡ଼ିଶାର କୌଣସି ବ୍ୟକ୍ତି ଓଡ଼ିଶାର ଯେକୌଣସି ସ୍ଥାନର ବ୍ୟକ୍ତି ଓଡ଼ିଆ ଶୁଣିବା ପାଇଁ କହିବା ପାଇଁ ଲେଖିବା ପାଇଁ ବହୁତ ଆନନ୍ଦ ମନେ କରନ୍ତି କାରଣ ଏହାର ଗୁଣ ବୈଶିଷ୍ଟ୍ୟ ଗୁଣ ସବୁଠାରୁ ଅନ୍ୟତମ ଏବଂ ସହଜ ମଧ୍ୟ ହୋଇଥାଏ ଏହା ଏକ ସରଳ ଭାଷା ଏବଂ ଏହାକୁ କହିବା ଯେତେ ସହଜ ଲେଖିବା ମଧ୍ୟ ସେତେ ସହଜ ହୋଇଥାଏ ତେଣୁକରି ଓଡ଼ିଆ ଭାଷାର ଅନନ୍ୟ ବୈଶିଷ୍ଟ୍ୟ ଗୁଣ ମଧ୍ୟ ରହିଥାଏ ଯାହା ଅନେକ ସମୟରେ ଅନେକ ବ୍ୟକ୍ତିକୁ ଆକର୍ଷଣୀୟ ମନେ କରନ୍ତି